କ୍ରୀଡ଼ା ହେଉଛି ଏମିତି ଏକ ଜିନିଷ ଯାହାର ଦେହରେ କି ହାର୍ଜିତ୍ ସବୁବେଳେ ଲାଗି ରହିଥାଏ କ୍ରୀଡ଼ା ହାର୍ଜିତ୍ ହେଲେ ହେଲେ ହିଁ ଜଣେ କ୍ରୀଡ଼ାବିତ୍ ନିଜ କ୍ରୀଡ଼ା ଜଗତରେ ନିଜ ଜୀବନକୁ ଆଗେଇ ନେଇପାରିବ ଆଉ କ୍ରୀଡ଼ା ହିଁ ଗୋଟେ ଏମିତି ଜିନିଷ ଯିଏ ହାରିଛି ସିଏ ହାରିବାର ମୂଲ୍ୟ ଜାଣିଛି ଯିଏ ଜୀବନରେ ଜମା ହାରି ନାହିଁ ଯିଏ ତ ହାରି ନାହିଁ ହାରି ନାହିଁ ଯିଏ ହାରିଛି ସେ ଜୀବନ ମାନେ କ୍ରୀଡ଼ାର ମୂଲ୍ୟ କଣ ଜାଣିଛି ସେ କ୍ରୀଡ଼ା ସେଠି ସେହି ଢଙ୍ଗରେ ଖେଳିଲେ ସେ ଆଗକୁ ଯାଇପାରିବ ବୋଲି ସେ ଲକ୍ଷ୍ୟ ରଖି ଖେଳେ ଜଣେ କ୍ରୀଡ଼ାବିତ୍ ତା ଜୀବନରେ ଗୋଟାଏ ଲକ୍ଷ୍ୟ ସଫଳତା ବିଫଳତା ହିଁ ସଫଳତାର ଚାବିକାଠି ଏଇଟା ଆମେ ଜାଣିଥାଉ ଆମେମାନେ ଜାଣିଛନ୍ତି ଯାହା ହିଁ ହାରିଲେ ହିଁ ଜିତିବାକୁ ଜିତିବୁ ହାରିଲେ ହିଁ ଜିତିବୁ କାରଣ ଯିଏ ଯେପର୍ଯ୍ୟନ୍ତ ହାରିନାହିଁ ସିଏ ସେ ସେପର୍ଯ୍ୟନ୍ତ ହାରିବାର ମୂଲ୍ୟ କ୍ରୀଡ଼ାର ମୂଲ୍ୟ ଜାଣିପାରିବ ନାହିଁ ଯେମିତିକି ଆମର କ୍ରୀଡ଼ା ଦୌତ ମାନେ ଦୌଡ଼ ରାଣି ଭାବେ ପରିଚିତ ଦୁତି ଚାନ୍ଦ୍ ହୁଅନ୍ତୁ ଆଉ ଦୁତି ଚାନ୍ଦକୁ ଲକ୍ଷ୍ୟ କରନ୍ତୁ ସିଏ ତାଙ୍କ ଜୀବନରେ ବହୁତ ଷ୍ଟ୍ରଗଲ୍ ପରେ ତାଙ୍କ ଜୀବନରେ ବହୁତ ଷ୍ଟ୍ରଗଲ୍ କରିଛନ୍ତି ଏବଂ କ୍ରୀଡ଼ା ଜଗତରେ ସେ ଆମ ଭାରତକୁ ବହୁତ ଉନ୍ନତ ଆଗକୁ ନେଇଛନ୍ତି ଯେମିତିକି ଅଲମ୍ପିକରେ ମଧ୍ୟ ସେ କ୍ରୀଡ଼ା ଖେଳିଛନ୍ତି ଏଥିପାଇଁ କ୍ରୀଡ଼ା ପାଇଁ କ୍ରୀଡ଼ା ହିଁ ଏମିତି ଏକ ଜିନିଷ ଯାହାଫଳରେ କି ଆମର ଲାଭ ହୋଇଥାଏ ଅନ୍ୟ କେତେକ ଜିନିଷ ଅଛି ଯେପରିକି ସିଙ୍ଗିଂ ଡ୍ୟାନ୍ସିଂ ହେଲେ ଆମର ପ୍ରକାର ନେଗେଟିଭ୍ ପଏଣ୍ଟ୍ ହୋଇଥାଏ କିନ୍ତୁ କ୍ରୀଡ଼ାରେ ଆମର ପଜିଟିଭ୍ ପଏଣ୍ଟ୍ ହୋଇଥାଏ କାରଣ କ୍ରୀଡ଼ା କରିବା ଦ୍ୱାରା ଆମର ଶରୀରରେ ରକ୍ତ ସଞ୍ଚାଳନ ମାଂସପେଶୀୟ ଗଠନ ଭଲ ଭାବେ ହୋଇଥାଏ